ଆମେ ପ୍ରଥମେ ସୁସ୍ଥ ପଶୁ ମାନଙ୍କୁ ଚିହ୍ନଟ କରିବାକୁ ହେଲେ ତାଙ୍କର ଖାଇବା ପିଇବା ଠାରୁ ଆରମ୍ଭ କରି ପଶୁ ମାନଙ୍କର ଚାଳି ଚାଲିଚଳନକୁ ବି ଧ୍ୟାନ ଦବାକୁ ପଡ଼ିବ ଯେପରିକି ଗୋଟେ ପଶୁ ଠିକ୍ ସେ ଖାଉନି କିମ୍ବା ବାହାରକୁ ଗଲେ ବେଶୀ ବୁଲାବୁଲି କରିପାରୁନି ତାପରେ ବି ଯଦି କିଛି ସନ୍ଦେହ ମନ କୁ ଆସେ ତାହେଲେ ପାଖରେ ଥିବା ପଶୁ ବିଶେଷଜ୍ଞଙ୍କର ପରାମର୍ଶ ନିହାତି ଜରୁରୀ ମନେ କରିଥାଉ ତାହେଲେ ଆମେ ଠିକ୍ ଭାବରେ ସୁସ୍ଥ ପଶୁକୁ ଚିହ୍ନଟ କରିପାରିବା